ଆମେ ସାଧାରଣତଃ ଅନେକ ପ୍ରକାର ରଙ୍ଗର ଆକୃତି ଓ ଚିତ୍ର ଅନୁସାରେ ଯେମିତି ପତ୍ରର ରଙ୍ଗ ସବୁଜ ସୂର୍ଯ୍ୟର ରଙ୍ଗ ନାଲିଆ ଶୁଆର ରଙ୍ଗ ସବୁଜ ଜଗନ୍ନାଥଙ୍କ ରଙ୍ଗ କଳା ସେହିପରି ଭାବରେ ଆମେ ରଙ୍ଗ ଚୟନ କରିଥାଉ ମୋର ପ୍ରିୟ ରଙ୍ଗ ହେଉଛି ନୀଳ ଏହି ରଙ୍ଗଟି ମୋର ବହୁତ ପସନ୍ଦ ଅଟେ ଏହି ପ୍ରକାର ରଙ୍ଗର ମୋର ଅନ୍ୟ ପ୍ରକାର ଡ୍ରେସ୍ ମଧ୍ୟ ଅଛି ଯାହାକି ମୁଁ ଏହି ରଙ୍ଗରେ ଅଧିକ ବୁଣାବୁଣି ପ୍ରସ୍ତୁତ କରିଛି ଏହା ସାହାଯ୍ୟରେ ଅନେକ ପ୍ରକାର ରଙ୍ଗ ସାହାଯ୍ୟରେ ଅନେକ ପ୍ରକାର ବୁଣାବୁଣି କରେ ଆମ ଘରେ ବନାଇକି ମଧ୍ୟ ଲଗାଇଛି